ଆମେ ଯେତେବେଳେ ଖାଦ୍ୟ ପ୍ରସ୍ତୁତ କରିଥାଉ ଏହି ସବୁ ସାଧାରଣ ପନିପରିବାକୁ ନେଇକି କି ଅଲଗା କିଛି ନେଇକି ଆମେ ପନିପରିବା ନେଇକି ଖାଦ୍ୟ ପ୍ରସ୍ତୁତ କରି ଦଉ ସାଧାରଣ ଖାଦ୍ୟ ପ୍ରସ୍ତୁତ ସବୁଦିନ ତ ସବୁ ପ୍ରକାରର ଖାଦ୍ୟ ବ୍ୟବସ୍ଥା କରିହବନି ସେଇଥିପାଇଁ ଆମେ ସାଧାରଣ ଖାଦ୍ୟ ସବୁ ବ୍ୟବହାର କରି ଦେଇଥାଉ ଧରାଯାଉ ଗୋଟେ ପର୍ବପର୍ବାଣୀ ହେଲା କି କିଛି ହେଲା ଗୋଟେ ନୂଆ ଟାଇପ୍ର ଆଇଟମ୍ ହବ କି ଅଲଗା ଗୋଟେ ଖାଦ୍ୟ ପ୍ରସ୍ତୁତ ହବ ସେହି ସମୟରେ ଆମେ ଏ କ୍ଷୀରିଟେ କି ପିଠାଟେ ହେଇଗଲା ସେଇ ସମୟରେ ଆମେ ଟିକେ ହେଙ୍ଗୁ ପକେଇ ଦବା କ୍ଷୀରିରେ କ୍ଷୀରିରେ ହେଙ୍ଗୁ ପକେଇ ଦବା ଦ୍ୱାରା ଲୋକମାନଙ୍କର ପେଟରେ ଯେଉଁ ସବୁ ଅସୁବିଧା ଥାଏ ସେ ଅସୁବିଧା ସମ୍ମୁଖୀନ ସେମାନେ ହେବେନି କାରଣ କ୍ଷୀରିରେ ହେଙ୍ଗୁଟା ପଡ଼ିଲେ କ୍ଷୀରିର ମାନେ ବାସ୍ନା ବି ଗୋଟେ ଅଲଗା ଟାଇପ୍ର ଆସିବ ଆଉ ଖାଇବା ପାଇଁ ବି ଭଲ ଲାଗିବ କ୍ଷୀରିରେ ହେଙ୍ଗୁଟେ ପଡ଼ିଥାଏ ଠିକ୍ ସେମିତି ଏ ପକଡ଼ା ଫକଡ଼ା କିଛି ଛଣାଛଣି ହେଇଗଲା ପରେ ଏଇ ଯେଉଁ ଟମାଟ ସସ୍ କି ଚିଲି ସସ୍ ବି ଆମେ ଅଳ୍ପକେ ପକେଇ ଥାଉ ଏହି ସବୁ ପକେଇକି ଆମେ ଖାଦ୍ୟ ଗ୍ରହଣ କରିଥାଉ